ପଲ୍ଲୀକବି ନନ୍ଦକିଶୋର ବଳଙ୍କର କବିତା ଛୋଟ ମୋର ଗାଁଟି ମୋତେ ବହୁତ ପ୍ରଭାବିତ କରେ ଏଥିରେ ଗାଁର ସମସ୍ତ କଥା ବର୍ଣ୍ଣନା କରାଯାଇଛି ଗାଁର ପୋଖରୀ ଗାଁ ଗାଁର ମଶାଣି ଗାଁର ଷଠିଘର ପିଲା ଷଠିଘର ଗାଁରେ ଥିବା ଲୋକମାନଙ୍କର ଚାଲିଚଳଣ ସମସ୍ତ ଜିନିଷ ଏଥିରେ ବର୍ଣ୍ଣିତ ଅଛି ତେଣୁ ଛୋଟ ମୋର ଗାଁଟି କବିତାରେ ପଢ଼ିଲେ ମୋତେ ବହୁତ ଭଲ ଲାଗେ ସମାଜରେ ପ୍ରତିଫଳିତ ହେଉଥିବା ନିଚ୍ଛକ ଛବି ହେଉଛି ଆମର ଛୋଟ ମୋର ଗାଁଟି ଛୋଟ ମୋର ଗାଁଟି କବିତା ପଢ଼ିଲେ ଆପଣଙ୍କୁ ଏତେ ଆନନ୍ଦ ଲାଗିବ ପିଲାଦିନର କଥା ମନେ ପଡ଼ିଯିବ ସେହି ପିଲାଦିନରେ ଥିବା ଦାଣ୍ଡ ଖେଳ ଆପଣଙ୍କର ଦାଣ୍ଡର ଖେଳ କଉଡ଼ି ଖେଳ ଯାତ୍ରା ମେଳା ମହୋତ୍ସବ ଆଉ ଗଛମୂଳେ ବସି ପାଠ ପଢ଼ିବା ଏସବୁ କବିତାରେ ବର୍ଣ୍ଣିତ ହୋଇଛି କ ସନ୍ଧ୍ୟା ସମୟରେ ମଧ୍ୟ ସନ୍ଧ୍ୟାକାଳୀନ ଦୃଶ୍ୟ ବର୍ଣ୍ଣନା କରାଯାଇଛି ଗାଁରେ ଚାଳ ଉପରେ କେମିତି କଖାରୁ ଲତା ମାଡ଼ିଯାଇଥାଏ ଗାଁ ଘରମାନଙ୍କରୁ ଯଉଁ ଧୂଆଁ ସବୁ ଆସୁଥାଏ ସତେ ଯେମିତି କି ପୃଥିବୀ ରାଣୀ ଉପରେ ଗୋଟିଏ ଧୂଆଁଳିଆ ଆଚ୍ଛାଦନ କରି ରହିଛି ପୁଣି ଏସବୁ ଜିନିଷ ମୋତେ ବହୁତ ଭଲ ଲାଗେ